ଆଜ୍ଞା ମ୍ୟାମ୍ ନମସ୍କାର ମ୍ୟାମ୍ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ କହୁଥିଲେ କି ଆଜ୍ଞା ମୁଁ ଗୋଟେ ନୂଆ ଆକାଉଣ୍ଟ ଖୋଲିବାର ଅଛି ତ କେମିତି କ'ଣ କେଉଁ ଡକୁମେଣ୍ଟ ଧରିକା ଦରକାର ଆଉ କ'ଣ କେମିତି ଟିକେ କହିଦିଅନ୍ତୁ ଜୟଶ୍ରୀ ବରାଳ ନାଁ ନାଁ ଆମର ନିଜ ଘର ଏଇଠି ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଆଜ୍ଞା ଦରକାର ଅଛି ହଁ ଲିଙ୍କ୍ ହେଇଛି

ପ୍ୟାନ କାର୍ଡ଼ ନାହିଁ

ଆଜ୍ଞା ଆଜ୍ଞା ବନେଇଦେବି ଆଉ ଖାତା ଖୋଲିବାକୁ ମାନେ କେତିକି କ'ଣ ପଇସା ବନ୍ଧା ହେଉଛି ମାନେ କ'ଣ କେମିତି ଆଉ ତାପରେ ଆଉ କ'ଣ କେମିତି ଅଫର ଧରିକା କ'ଣ କେମିତି ଅଛି ମାନେ ପଇସା କେମିତି ବନ୍ଧା ହେବ କ'ଣ ହେବ ଆଜ୍ଞା ମ୍ୟାମ କେତେବେଳେ ଗଲେ ସୁବିଧା ହେବ ମାନେ ଖୋଲିବାକୁ ମାନେ କେତେବେଳ ଆଜ୍ଞା ଆଉ ବ୍ୟାଙ୍କରେ ଆଜ୍ଞା ବ୍ୟାଙ୍କରେ ଖାତା ଖୋଲି ସାରିବା ପରେ ଫୋନରେ ଫୋନ ପେ ପେଟିଏମ ଧରିକା ଖୋଲିଲେ ଚଳିବ ହଁ ହଁ ତା ପାଇଁ କ'ଣ ଏଟିମ ଆପ୍ଲାଏ କରିବାକୁ ପଡ଼ିବ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଉ ତାହାଲେ ମ୍ୟାମ୍ ରହୁଛି